ଆମ ଅଞ୍ଚଳରେ କିଛି ରୋଷେଇ ବିଷୟରେ ମୁଁ ଆଲୋଚନା କରିବା ପାଇଁ ଚାହୁଁଚି ତା' ବିଷୟରେ କିଛି ସଂକ୍ଷେପରେ କହୁଛି ଆମ ଅଞ୍ଚଳରେ ଅଧିକାଂଶ ଲୋକ ଗାଁ ଗାଁ ଗହଳିରେ ଭାତ ଡାଲମା ଶାଗ ଖଟା ଏ ସବୁ ଆମେ ରୋଷେଇ କରୁ ପ୍ରତ୍ୟେକ ଦିନ ଆମର

ଆମର ସକାଳ ଓଳି ଆମର ଭାତ ରୋଷେଇ ହୁଏ ଶାଗ ହୁଏ ଡାଲି ହୁଏ କାହିଁକିନା ଆମର ପୁରୁଷ ପିଲାମାନେ ସକାଳେ ଖାଇ ନ' ଟାରେ ସେମାନେ କାମକୁ କାମ କରିବା ପାଇଁ ଯାଆନ୍ତି ତା' ସହିତ ଆମ ଅଞ୍ଚଳର ସାଇ ପଡ଼ିଶା ଲୋକମାନେ ବି ତାଙ୍କର ପ୍ରତ୍ୟକ ଦିନ ସେଇ ଭାତ ରାନ୍ଧନ୍ତି ଶାଗ ଖଟା ଆଉ ଅନ୍ୟାନ୍ୟ ପର୍ବପର୍ବାଣୀରେ ମାଛ ମାଂସ ତିଆରି କରନ୍ତି କିନ୍ତୁ ମୟୁରଭଞ୍ଜ ଜିଲ୍ଲାରେ ଆମର ପ୍ରସିଦ୍ଧ ଖାଦ୍ୟ ଆମର ମାଂସ ମୁଢ଼ି ଆମର ମୟୁରଭଞ୍ଜ ଜିଲ୍ଲାରେ ବାରିପଦା ସାଇଡ଼୍ରେ ପର୍ବପର୍ବାଣୀ ହେଲେ ଆମର ମାଂସ ମୁଢ଼ିକୁ ବହୁତ ଫେମସ୍ କରନ୍ତି ଆଉ ପ୍ରତ୍ୟେକ ଘରର ପର୍ବପର୍ବାଣୀ ହେଲେ ସମସ୍ତେ ଆନନ୍ଦରେ ମାଛ ମାଂସ ପନିର ଏସବୁ କରନ୍ତି କିନ୍ତୁ ଆମର ନିତିଦିନିଆ ଖାଦ୍ୟ ଖାଦ୍ୟ ହେଲା ଭାତ ରୁଟି ତେଣୁ ଭାତଟା ପ୍ରାୟେ ଆମର ଆମର ମୟୁରଭଞ୍ଜ ଜିଲ୍ଲାର ସମସ୍ତେ ଭାତ ଖାଆନ୍ତି ସନ୍ଧ୍ୟା ବେଳେ ରାତିରେ ଆଉ ପିଲାମାନେ ଛୋଟ ଛୋଟ ପିଲାମାନେ ସେମିତି କୌଣସି ମାନେ ଫୁଡ଼୍ ଫୁଡ଼୍ ହିସାବରେ କହିତେ ଗଲେ ଆମର କିଛି ବିସ୍କୁଟ୍ କିଛି ମିକ୍ସଚର୍ କି ଅନ୍ୟ କିଛି ପୁରୀ ଆଲୁଦମ୍ କି ତରକାରୀ ଏହି ହିସାବରେ ଆମେ ଘରେ ସେସବୁ ତିଆରି କରି ଛୁଆମାନଙ୍କୁ ଦେଉ